ଏବେ ବର୍ଷା କାଲ ସୁରୁୁ ହେଇଛିି ତ ଏଇ ବର୍ଷା କଳର ବହୁତ ଝଡ଼ ବନ୍ୟା ପବଣ ହୋଇଥାଏ ଏହି ପବନରେ କେତେ ଗୁଡ଼ିଏ ଗାଁରେ ଯେଉଁ କରେଣ୍ଟ ଅଛି କରେଣ୍ଟ ତାର ସେସବୁ ଛିଣ୍ଡି ଯାଆନ୍ତି ତ ସେ ଛିଣ୍ଡା ହେବା ତାର ପାଖରେ ଯଦି କିଏ ଯାଇକି ହାତ ଦିଅନ୍ତି ବା ଟଚ୍ ହୋଇଯାଆନ୍ତି କି ଦେହରେ ବାଜିଯାନ୍ତି ତାହେଲେ ଆମକୁ କରେଣ୍ଟ ସଟ୍ ଲାଗିପାରେ ସେଇଥିପାଇଁ ତା'ଠୁ ବଞ୍ଚିବା ପାଇଁ ହେଲେ ତାହେଲେ ଫାର୍ଷ୍ଟ ତା ପାଖକୁ ଯାଆନ୍ତୁ ନାହିଁ ଇଲେକ୍ଟ୍ରିକ୍ର ଯେଉଁ ଏଜେନ୍ସିମାନେ ଅଛନ୍ତି ସେମାନଙ୍କୁ କଣ୍ଟାକ୍ଟ କରନ୍ତୁ ସେମାନେ ଆସିକି ଯ ଯଦି ପହଞ୍ଚନ୍ତି ତାହେଲେ ସେମାନଙ୍କୁ କହିକି ସେଟା କରେଣ୍ଟର ତାର ଠିକ୍ କରନ୍ତୁ ତାପରେ ଠିକ୍ ହେଲା ପରେ ତାପରେ ତା ପାଖକୁ ଯାଆନ୍ତୁ ତାହେଲେ ଆପଣ ସୁବିଧାରେ ରହିପାରିବେ ନହେଲେ ଆପଣ କରେଣ୍ଟ ସଟ୍ରେେ କ୍ଷତି ହେଇପାରେ